ଆମେ ନିଜର ସଉକ ପାଇଁ ହଉ କିମ୍ବା ନିଜ ଭିତରେ ଅନ୍ତର୍ନିହିତ କଳାର ପ୍ରରକାଷ୍ଠା ପାଇଁ ଆମେ ଗଦ୍ୟ ବା କବିତା ଲେଖିଥାଉଁ ସେମିତି ମୁଁ ମଧ୍ୟ ବହୁତ ପ୍ରକାର ଗଦ୍ୟ କବିତା ଲେଖିବାକୁ ପସନ୍ଦ କରେ ସେମିତି ମୁଁ ନିଜ ସାଙ୍ଗମାନଙ୍କ ପାଇଁ ଏକ କବିତା ଲେଖିଥିଲି ସେହି କବିତାରେ ଆମେ ସାଙ୍ଗମାନେ କଥା ବିଭିନ୍ନ ବିଭିନ୍ନ ଜାଗା ବୁଲି ଯାଇ କେମିତି ଯାଇଥିଲୁ କେମିତି ସେ ଜାଗାରେ ସେମାନେ ମଜା କଲୁ ଏବଂ ଆମର ବନ୍ଧୁତା କେମିତି ଅତୁଟ ରହିଛି ସେ ବିଷୟକୁ ନେଇ ଆମେ ମୁଁ ସେ କବିତାଟି ଲେଖିଥିଲି ସେଇ କବିତାରେ ଖୁବ ଭଲ ହେଇଥିଲା ବୋଲି ମୋ ସାଙ୍ଗମାନେ କହିଲେ ଏବଂ ସେମାନେ ମୋତେ ସେଥିପାଇଁ ଖୁବ ପ୍ରଶଂସା କଲେ ଏବଂ କହିଲେ ଯେ ଆମ ସାଙ୍ଗମାନଙ୍କ ପାଇଁ ଏତେ ସୁନ୍ଦର କବତାଟି କେମିତି ଲେଖିପାରିଲୁ ମୁଁ କହିଲି ଯେ ଆମ ସାଙ୍ଗମାନଙ୍କ ବନ୍ଧୁତା ପାଇଁ ବା ତାଙ୍କ ପାଇଁ କିଛି ଗୁଡ଼ିଏ କରିବାର ଇଚ୍ଛା ନେଇକି ମୁଁ ଏହି କବିତାଟି ଲେଖିଥିଲି ଏବଂ ତାଙ୍କୁ ଏହା ଖୁବ ପସନ୍ଦ ଆସିଲା ବୋଲି କହିଲି ସେମାନେ କହିଲେ ଏହା ପସନ୍ଦ କ'ଣ ହବ ଏହା ପୁରା ଅତି ଉଚ୍ଚକୋଟୀ ରହିଛି ଏବଂ ସେମାନେ ସେହି କବିତାକୁ ଏକ ପତ୍ରିକା ପତ୍ରିକାରେ ଛପାଇବା ପାଇଁ ଦେଇ ଦେଲେ ଏବଂ ତାହା ସେହି ପତ୍ରିକାରେ ପ୍ରକାଶିତ ହୋଇଥିଲା ଏବଂ ଲୋକମାନେ ତାହାକୁ ଖୁବ ପସନ୍ଦ କରିଥିଲେ ଏବଂ ସେହି କବିତାକୁ ପଢ଼ି ସେମାନେ ମୋତେ ବାରମ୍ବାର ଫୋନ କରି ଆହୁରି କବିତା ଲେଖିବା ପାଇଁ ଉତ୍ସାହିତ କରିଥିଲେ